ହ୍ୟାଲୋ ସାଙ୍ଗ କ'ଣ କରୁଥିଲୁ ଅ ହ ଆଉ ଛୁଆମାନେ କ'ଣ କରୁଛନ୍ତି

ଆଉ ବାବୁ କ'ଣ କରୁଛନ୍ତି

ହଁ ଲୋ ସେଇ କଥା ତ ମୁଁ ଭାବୁଥିଲି ଆଉ କେମିତି ୟାଙ୍କୁ କହିବି ଏଇ ଭୁବନ ପଠାଇଦେବି ସେମିତି ସେ ତାଙ୍କର ଶିବରାତ୍ରି ପାଇଁ ଆଣିବେ ସେ ଭୋଗ ଫୋଗ କିଛି କିଣିକି ଆଣିବେ ଆଉ ଓଷା କରିବା ଆଉ ଯାହା ହେଲେ ଉପବାସ ଆଜି ରହିବା ଆଉ ସାଙ୍ଗ ହୋଇକି ଯିବା ଆଗେ ଯିବା ସକାଳୁ ନହେଲେ ଦର୍ଶନ କରିଦେଇକି ଆସିବା ହେଲା ମୁଁ ମୋର ସକାଳୁ ମୁଁ ମୋର ଫୁଲ ଫୁଲି ତୋଳିତୁଳା ଦେଇଛି ମୁଁ ମୋର ସବୁ ଠିକ୍ଠାକ୍ କରି ସବୁ ବାଗେଇକି ରଖି ଦେଇଛି ଗାଧୋଇ ପାଧେଇ ସାରିଲିଣି ଆଉ ଟିକିଏ ପରେ ତୋ କତିକି କଲ୍ କରିବି ହେଲା ରେଡ଼ି ହୋଇଥିବୁ ହେଲା ଯିବା ଦର୍ଶନ କରିଦେଇକି ଆସିବା ଆସିଲା ପରେ ଛୁଆମାନେ ତାଙ୍କର ଖାଇ ପିଇ କି ସ୍କୁଲ୍କୁ ଗଲା ପରେ ଆମେ ଆମର ଯିବା ଦର୍ଶନ କରି ଏଆଡ଼େ ଆମେ ଠାକୁରଙ୍କୁ ଦର୍ଶନ କରିକି ପ୍ରସାଦ ପାଇକି ଆସିବା ତା'ପରେ ରାତି ବେଳକୁ ଯିବା ଜାଗର ଜାଳି ଆଉ ଆଉ

ନାଇଁଲୋ ଏଥର କ'ଣ କରୁଛନ୍ତି ସେ ଯେଉଁ ଶିବ ମନ୍ଦିରରେ ଦେଉଛନ୍ତି ପ୍ରସାଦ ସେଇଠି ପତ୍ରଫତ୍ର ପକେଇ ପାଣିଫାଣି ସୁବିଧା ଅଛି ସବୁ ଦେଉଛନ୍ତି ଖାଇ ପିଇକି ସେଇଠି ଆମେ ଖାଇ ପିଇକି ତ ଘରକୁ ଆସିବା ଆଉ

ହଁ ସେ ଶିବ ମହାଦୀପ ଉଠିଲା ବେଳକୁ ସାତ ଭରା ବୁଲନ୍ତିନି କି ଶିବ ମନ୍ଦିର ଚାରିପଟ ସାତ ଘେରା କୀର୍ତ୍ତନ ଧରିକି ସାତ ଘେରା ବୁଲିବା ଆଉ ମହାଦୀପ ଉପରକୁ ଉଠିବ ଠାକୁରଙ୍କୁ ଜୁହାର ହେବ ତା'ପରେ ଯାଇକି ଆମେ ଆମର ଆଗେ ପୁରୁଷ ଲୋକ ଛୋଟ ଛୁଆଙ୍କୁ ଆଗେ ଦେବେ ଖାଇବା ପାଇଁ ତା'ପରେ ଛୋଟ ଛୁଆ ଖାଇ ସରିଲା ପରେ ତା'ପରେ ପୁରୁଷ ଲୋକ ଖାଇବେ ତା'ପରେ ଆମେ ଆମର ସ୍ତ୍ରୀ ଲୋକ ଖାଇବା ପିଇବା ବୁଲି ଖଟି ମାରିକି ଆସିବା ଶିବ ଠାକୁରଙ୍କୁ ଦୁଃଖ ଜଣାଇବା ଯାହା ଦୁଃଖ ସୁଖ ଯାହା ହଉ ହଉ ମୁଁ ରଖୁଛି ହଉ ହଉ ମୁଁ ରଖୁଛି ପରେ କଥା ହେବା ଆଉ